ଆମ ଅଞ୍ଚଳରେ ଥିବା ପ୍ରସିଦ୍ଧ ଥିଏଟର ଗୁଡ଼ିକ ହେଉଛି ଶ୍ରେୟା ଥିଏଟର ଯାହାକୁ ଆମେ ପ୍ରତିଦିନ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ ହେଲେ ଅନେକ କାମ ହେତୁ ଆମେ ଦେଖିପାରିି ନ ଥାଉ ସେଥିପାଇଁ ଏହି ସିନେମାକୁ ଆମେମାନେ ମାସକୁ ତିନି ରୁ ଚାରିଥର ଦେଖିବାକୁ ଯାଇଥାଉ ଏବଂ ମୁଁ ମୋ ପରିବାର ସହିତ ଏବଂ ବନ୍ଧୁ ବାନ୍ଧବୀଙ୍କ ସହିତ ସେହି ଥିଏଟରକୁ ସିନେମା ଦେଖିବାକୁ ପସନ୍ଦ କରିଥାଉ ଆଉ ସିନେମା ହଲ୍ରେ ଆମେ ମୋ ସାଙ୍ଗସାଥି ଏବଂ ମୋ ପରିବାର ସହିତ ମୁଁ ଖୁବ୍ ମଜା ନେଇକି ସିନେମାଟିକୁ ଦେଖେ ଆଉ ଆମେ ସମସ୍ତେ ଖୁବ୍ ସାରା ପପ୍କର୍ଣ୍ଣ ଖାଇକି କୋଲ୍ଡ୍ ଡ୍ରିଙ୍କସ୍ ପଇିକି ଆଉ ବି ବହୁ ଗୁଡ଼ିଏ ଜିନିଷ ଖାଇକି ସିନେମାର ଖୁବ୍ ସାରା ଆନନ୍ଦ ଉଠାଇ ଥାଉ